ହ୍ୟାଲୋ ହଁ ଆପଣ ପୋଷ୍ଟ୍ ଅଫିସ୍ରୁ କହୁଛନ୍ତି

ଆଉ ଆଜ୍ଞା ଆମର ଗୋଟେ କୋରିୟର୍ ପଠେଇବାର ଥିଲା ଆମର

ଆମର କ'ଣ କି ଆମର ଏ ଯେଉଁ ଗରିବ ପିଲା ରହୁନାହାନ୍ତି କି ଯେଉଁ ଅନାଥ ଆଶ୍ରମରେ ହଁ ସେ ଅନାଥ ଆଶ୍ରମକୁ କିଛିଟା କୋରିୟର୍ ପଠେଇବାର ଥିଲା ଆଉ ରାୟଗଡ଼ାରେ ଯେଉଁ ସବୁ ଅନାଥ ଆଶ୍ରମ ରହିଛି ବିଭିନ୍ନ ଅଞ୍ଚଳରେ ପାଖାପାଖି ତା ଏରିଆ ପାଖରେ ଯେଉଁ ସବୁ ଅନାଥ ଆଶ୍ରମ ରହିଛି ତ ସେହି ଅଞ୍ଚଳକୁ କୋରିୟର୍ କରିବାକୁ ଚାହୁଁଥିଲୁ ତ କେମିିତି କ'ଣ ରେଟ୍ ପଡ଼ିବ ହଁ ହୁଁ ଅଧିକ ଆସିବ ନା ସେ ଓଜନ ଅନୁସାରେ ପଇସା ଆସିବ ହଁ ଶହେ ଗ୍ରାମ୍କୁ କହିଲେ ଚାଳିଶ ଟଙ୍କା ଆସିବ ଆଉ ଆମର ଯେଉଁ କିଛି ପରିବାରର ସଦସ୍ୟ ମଧ୍ୟ ରହିଛନ୍ତି ଆମର ସବୁ ସମ୍ପର୍କୀୟମାନେ ବି ରହିଛନ୍ତି ତାଙ୍କପାଖକୁ ବି କୋରିୟର୍ କରାହେବ ଆଉ ତ ଆପଣ କହିଲେ କି ଶହେ ଗ୍ରାମ୍କୁ ଚାଳିଶ ଟଙ୍କା ହ୍ୟାଲୋ ଆପଣ କହିଲେକି ଶହେ ଗ୍ରାମ୍କୁ ଚାଳିଶ ଟଙ୍କା ତ ସେହି ହିସାବରେ ଆମେ ଯେତିକି କୋରିୟର୍ କରିବୁ ତା'ର ଓଜନ ଅନୁସାରେ ଆପଣ ପଇସା ନେବେ ତା' ହେଲେ ଆଉ ଆଉ ଆମେ ତା' ହେଲେ କୋରିୟର୍ଟି ଦୁଇ ଦିନ ଭିତରେ କରିବାକୁ ଚାହୁଁଛୁଁ ହଁ ତ ଆମେ ପୋଷ୍ଟ୍ ଅଫିସ୍କୁ କେମିତି କ'ଣ ପହଁଞ୍ଚାଇବୁ ଆପଣଙ୍କର ପୋଷ୍ଟ୍ ଅଫିସ୍ର ଆଡ୍ରେସ୍ ଟିକେ ଦେବେ ରାୟଗଡ଼ା ପାଖାପାଖି ନା ଆପଣ କୋଉଠି ରହୁଛନ୍ତି କ'ଣ ରାୟଗଡ଼ାରେ ହିଁ ପୋଷ୍ଟ୍ ଅଫିସ୍ ତ ହଉ ଆମେ ରାୟଗଡ଼ାକୁ ଆପଣଙ୍କ ପାଖକୁ ଯାଇକି ସବୁ ଜିନିଷ ପତ୍ର ନେଇକି କୋରିୟର୍ କରିବାକୁ ପଡ଼ିବ ଆଉ ହଁ ହଁ ହଁ ହଁ ହଁ ତା' ହେଲେ ଏଇ ହିସାବରେ ଆମେ କୋରିୟର୍ କଲେ ଠିକ୍ ରହିବ ନା ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଯେଉଁ ଦିନ କୋରିୟର୍ କରିବାକୁ ଯିବି ଦୁଇଦିନ ପରେ ଯିବି କୋରିୟର୍ କରିବା କୁ ତ ଗଲାବେଳେ ଆପଣଙ୍କୁ ଫୋନ୍ କରିବି ଆପଣ ଟିକେ ଫୋନ୍ ରିସିଭ୍ କରିବେ ଆଉ ହଁ ଟିକେ କୋରିୟର୍ କରିଦେବ ଆଉ ହଉ ତା' ହେଲେ ହଁ ରହୁଛି